ହ୍ୟାଲୋ ନମସ୍କାର ମ୍ୟାମ୍

ମୁଣ୍ଡ ବଥା ହେଉଛି ମ୍ୟାମ୍ କମୁନି କି ସେଇଟା ନାଁ ନାଁ ଥଣ୍ଡା ପାଣି ପିଅନ୍ତୁନି ଥଣ୍ଡା ପାଣି ପିଇଲେ ଅଧିକ ବଥା ହେବ ଆପଣ ଗରମ ପାଣି ପେଟ ପେଟ ଖାନ୍ତୁନି

ମୁଁ ସକାଳ ନଅଟାରୁ ଘଣ୍ଟେ ଯାଏ ରହୁଛି ଶୁଭୁନି ଗଭର୍ଣ୍ଣମେଣ୍ଟ୍ ମେଡ଼ିକାଲ୍ ଫ୍ରିରେ ଦିଆଯିବ ମେଡ଼ିସିନ୍ ଶୁଭୁନି ଶୁଭୁନି ନାଁ ନାଁ ମୁଁ ଗଭର୍ଣ୍ଣମେଣ୍ଟ୍ ମେଡ଼ିକାଲ୍ରେ ରହୁଛି ନାଁ ପଖାଳ ନୁହେଁ ଗରମ ଭାତ ହଉ ଆସନ୍ତୁ ହଉ ଆଣନ୍ତୁ ତା'କୁ ହଉ ହଉ ହଉ କାଲି ଆସନ୍ତୁ ଦେଖା କରିକି ଯିବେ ହଁ ମୁଣ୍ଡ ବଥା ତା'ପରେ ଜର ଏଗୁଡ଼ାକ ଟେଷ୍ଟ କରାଯାଉଛି ମ୍ୟାଲେରିଆ ହଁ ମ୍ୟାଲେରିଆ ଯଦି ହେଉଛି ହଁ ପାରାସିଟାମଲ୍ କ୍ଲୋରକୁଇନ୍ ଏଗୁଡ଼ା ଖାଇବ ହଉ ହଉ ହଉ ଆସନ୍ତୁ ସକାଳ ନଅଟାରୁ ଗୋଟେ ଯାକେ ମୁଁ ରହିବି ତ ଯେତେବେଳେ ବି ଆସନ୍ତୁ ସେହି ଟାଇମ୍ରୁ

ହଉ ହଉ ହଉ ହଉ ମୁଁ ଲେଖି ଦେବି ସେଗୁଡ଼ିକ ଆସନ୍ତୁ ହଁ ଗୋଟେ ହିଁ ଏଇ ନମ୍ବର୍ ହଉ ହଉ ହଉ ଆଣନ୍ତୁ ତା'କୁ ହିଁ ହଉ ହଉ